ଭାରତର ବିଭିନ୍ନ ଭାବରେ ସାଂସ୍କୃତିକ ବିନିମୟ ଯୋଗ ଆମ ଓଡ଼ିଆ ଭାଷା ଅତ୍ୟନ୍ତ ଅଟେ ତେଣୁକରି ସାଂସ୍କୃତିକ କ୍ଷେତ୍ରରେ ଯୋଗାଯୋଗ କରୁଥିବା ଓଡ଼ିଆ ଭାଷା ଏକ ମୂଲ୍ୟବାନ ଅଟେ ଯାହାକି ରହିଛି ନାଚ ସଙ୍ଗୀତ ନୃତ୍ୟ ବାଦ୍ୟ ଇତ୍ୟାଦି ଏହିସବୁ ଗୁଡ଼ିକ ଆମ ଓଡ଼ିଆ ଭାଷାର ଭୂମିକା ଗ୍ରହଣ କରିଥାଏ ଏହି ଭାରତରେ ଓଡ଼ିଆ ଭାଷା ପ୍ରଚଳିତ ସାଂସ୍କୃତିକ କ୍ଷେତ୍ରରେ ବିନିମୟ ଏବଂ ଯୋଗାଯୋଗ କରିଥାଏ ପ୍ରତ୍ୟେକ ବ୍ୟକ୍ତି ବିଶେଷମାନେ ନିଜର ମାତୃଭାଷାକୁ ଅତ୍ୟନ୍ତ ଗ୍ରହଣ କରିଥାନ୍ତି ଏବଂ ସମସ୍ତଙ୍କ ମନରେ ଓଡ଼ିଆ ଭାଷା ଅତ୍ୟନ୍ତ ଅଟେ ଭାରତରେ ବିଭିନ୍ନ ପ୍ରକାର ଭାଷାକୁ ପ୍ରଚଳିତ ଏବଂ ଏହା ବିଭିନ୍ନ କାର୍ଯ୍ୟରେ